ବାଇଶି ଫେବୃଆରୀ ଦୁଇ ହଜାର ଚାରି ଚଉଦ ନଭେମ୍ବର ଦୁଇ ହଜାର ଆଠ ଛବିଶି ଜାନୁୟାରୀ ଦୁଇ ହଜାର ଦଶ ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ବାର ଡିସେମ୍ବର ଦୁଇ ହଜାର ଅଠର